ମୋ ଜୀବନରେ ମୁଁ ସେ ଯେଉଁ ଥିଲାବେଳେ ଏକ ପୁରୁଣା ମୁଦ୍ରା କୁ ପାଇଥିଲି ଯାହାକୁ ହନୁମାନ ମୁଦ୍ରା ରୂପେ ଜଣାଯାଏ ସେ ମୁଦ୍ରା ବର୍ତ୍ତମାନ ସମୟରେ ଲକ୍ଷାଧିକ ଟଙ୍କା ର ମୂଲ୍ୟ ବହନ କରୁଥିବା ବେଳେ ମୁଁ ତାକୁ ଯତ୍ନରେ ମୋ ପାଖରେ ରଖିଛି